ଶିଫନ୍ ଦଶଦିନ ତଳେ ଯେଉଁ ଶିଫନ୍ ଶାଢ଼ୀଟା ଆଣିଥିଲି ସେଇଟା ରଙ୍ଗ ତ ଯାହା ଇଏ ହେଲା ତାପରେ ଦୁଇ ତିନି ଥର ଧୋଇବାରେ ସୂତା ବାହାରି ପଡ଼ିଲା ଯେଉଁ ଛାପା ବି ହୋଇଥିଲା ସେ ବି ମାନେ ଦେଖିବା ପାଇଁ ଅଲଗା ହେଲା ସେଥିପାଇଁ ସେ ଶିଫନ୍ ଶାଢ଼ୀଟା ନଷ୍ଟ ହୋଇଗଲା ଆଉ ସେମିତିଆ ଶାଢ଼ୀ କିଣିବି ନାହିଁ